ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ଧାନ ମୁଖ୍ୟ ଫସଲ ଭାବେ ହୋଇଥାଏ ଏହା ଜୁଲାଇ ମାସ ସୁଦ୍ଧା ଆରମ୍ଭ ହୋଇ ଏହା ଶୀତ ଦିନିଆ ଫସଲ ମଧ୍ୟ ଏହାକୁ କୁହାଯାଇଥାଏ ଏହାକୁ ଶୀତ ଦିନେ ଅମଳ କରାଯାଇଥାଏ ଆଉ ଏହି ମୁଖ୍ୟତଃ ସବୁଆଡ଼େ ପ୍ରାୟ ଏହି ଧାନ ଫସଲ ହିଁ ମୁଖ୍ୟ ଫସଲ ହୋଇଥାଏ ଏଇଟା ଶୀତ ଦିନେ ଅମଳ କରାଯାଏ ଏହାକୁ ମଧ୍ୟ ଖରା ଦିନେ ମଣ୍ଡିରେ ବିକ୍ରି କରାଯାଏ ସାହା ଅର୍ଥନୀତିରେ ଆମକୁ ସହାୟକ ହୋଇଥାଏ ଏବଂ ବିଲବାଡ଼ିରେ ମଧ୍ୟ ଧାନ ପରେ ପରେ ବିଭିନ୍ନ ପ୍ରକାର ସେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଫସଲ ହୋଇଥାଏ ଯାହାକି ଭେଣ୍ଡି ପୋଟଳ ଝୁଡ଼ୁଙ୍ଗ ଇତ୍ୟାଦି ଫସଲ ମଧ୍ୟ ହୋଇଥାଏ ଯାହାଦ୍ୱାରାକି ବିଲର ମଧ୍ୟ କ୍ଷମତା ବଢ଼ିଥାଏ ଉର୍ବରତା କ୍ଷମତା ବଢ଼ିଥାଏ ଓ ଏହି ଫସଲ ଦ୍ଵାରା ହିଁ ଏହାକୁ ବିକ୍ରି କରାଯାଇ ଦେଶର ଆମ ଖୋର୍ଦ୍ଧା ଜିଲ୍ଲାର ଅର୍ଥନୀତିରେ ମଧ୍ୟ ଏହା ସହାୟକ ହୋଇଥାଏ ଆଉ ବିଭିନ୍ନ ପ୍ରକାର ଲୋକ ଅଛନ୍ତି ଏହା ଦ୍ଵାରା ଅନ୍ୟ ଅନ୍ୟ ଶସ୍ୟ ମଧ୍ୟ ସେମାନେ ଉତ୍ପାଦନ କରିଥାନ୍ତି ଯାହା ଫଳରେକି ସେମାନଙ୍କର ଭରଣ ପୋଷଣ ଯାହା ଏହାଦ୍ଵାରା ବହୁତ ସହାୟକ ହୋଇଥାଏ